ମୁଁ ମୋ ବାଡ଼ିରେ ଗୋଟିଏ ଛୋଟ ବଗିଚା କରିଥାଏ ସେ ବଗିଚାରେ ମୁଁ ଗେଣ୍ଡୁ ଫୁଲ ଲଗେଇଥାଏ ସେ ଗେଣ୍ଡୁ ଫୁଲ ଯେତେବେଳେ ଫୁଲ ଫୁଟେ ଗଛଟା ଦେଖିବାକୁ ବହୁତ ସୁନ୍ଦର ଲାଗେ ଆଉ ସେ ଫୁଲ ମଧ୍ୟ ନେଇକି ମୁଁ ପୂଜା କରେ ସାହି ପଡ଼ିଶାରେ ମଧ୍ୟ ନେଇକି ପୂଜା କରନ୍ତି ଆଉ ସେମାନେ ଗଛ ଗୁଡ଼ାକ ଦେଖିକି ସମସ୍ତେ ବହୁତ ଭଲ ପାଆନ୍ତି ଆଉ ଲୋକମାନେ ବି ସେଇଠି ଫଟୋ ଉଠେଇବାକୁ ଆସନ୍ତି ଆଉ ମୁଁ କିଛି ପନିପରିବା ଯେମିତି ଲଙ୍କା ଭେଣ୍ଡି ବାଇଗଣ ଯହ୍ନି ଏମିତି ବିଭିନ୍ନ ପ୍ରକାର କିଛି କିଛି ଶାଗ ଏମିତି ସବୁ ଗଛ ଲଗାଏ ଗଛ ଲଗାଏ ସେଇଠି ପନିପରିବା ସବୁ ଫଳେ ଫଳେ ଯାହାଦ୍ୱାରା କି ମୁଁ ବାହାରକୁ ପନିପରିବା ଆଉ କିଣିବାକୁ ଯାଏନି କି ମୋ ନିଜ ଜିନିଷଟା ମୁଁ ବେଶି ସାର ପକାଏନି ସେହି ଖାଦ୍ୟଟା ଖାଏ ମୋର ବହୁତ ଉପକାର ହୋଇଥାଏ ମୋ ପିଲା ଛୁଆଙ୍କ ବି ଉପକାର ହୋଇଥାଏ ସେଥିପାଇଁ ମୋତେ ଘରେ କିଛି ଗଛ ଲଗେଇବାକୁ ବହୁତ ଭଲ ଲାଗେ